ଯେମିତିକି ଦେଖନ୍ତୁ ଓଡ଼ିଶାର ମନୋରଞ୍ଜନ ସବୁଠାରୁ ଲୋକପ୍ରିୟ ରୂପ ଯାତ୍ରା ଛଉ ପାଲା ଏସବୁ ଆମର ବହୁତ ମନୋରଞ୍ଜନର ସବୁଠାରୁ ଲୋକପ୍ରିୟ ରୂପ କି ନାହିଁ ତ ଆମେ ସେଠାରେ ଗଲେ ଆମକୁ ଗୀତ ଶୁଣବାକୁ ମିଳୁଛି ଡ୍ୟାନ୍ସ ଦେଖିବାକୁ ମିଳୁଛି ଯାତ୍ରା ଦେଖବାକୁ ମିଳୁଚି କେତେ ସବୁ ମିଳୁଛି ଆମକୁ ସେଇଟା ଦେଖିବା ପାଇଁ ଭଲ ଲାଗୁଛି ମୁଁ ସେଇଠି ଯାଉଛୁ ବୁଲୁଛୁ ଆଉ ସେଇଟା ଦେଖୁଛୁ ଯାତ୍ରା ଆଉ ଡ୍ୟାନ୍ସ ନାଚ ତା'ପରେ ଗୀତ ତାଙ୍କେମାନେ ଗୀତ କରୁଛନ୍ତି ନାଚୁଛନ୍ତି ଯାତ୍ରା କରୁଛନ୍ତି ତ ଆମକୁ ବେଶୀ ଭଲ ଲାଗେ ସେଇଟା ଦେଖିବା ପାଇଁ ଲୋକପ୍ରିୟ ଆମ ରୂପ ସେଇଟା ଆମେ ଛଉରେ ଯାଉଛୁ ପାଲାରେ ଯାଉଛୁ ଯାତ୍ରା ବି ଦେଖୁଛି ଯାତ୍ରାରେ ଗଲେ ଆମକୁ ବହୁତ ନାଟକ ସବୁ ଏସବୁ ଦେଖିବାକୁ ମିଳୁଛି ସେଇଟା ବହୁତ ମନୋରଞ୍ଜନ ଥାଏ ଓଡ଼ିଶାର ମନୋରଞ୍ଜନ ସେଇଟା ଆମକୁ ବହୁତ ଭଲ ଲାଗେ ସେଇଟା